ଗୋଟେ ପ୍ରୋବ୍ଲେମ୍ ହେଇଯାଇଛି ବା ହା ଗାଳି କର୍ବା ନାଇ ଯେ କ'ଣ ବୋଲ ଭାଇନା ମୋର ଟିକେ ରଙ୍ଗ ବସାଇ ଦେଲି ତ ସିଏ ଆମର ବରିଗମା ଯିବା ବସ୍ରେ ନ ଚଢ଼ିକି ମୁଇଁ ଆମର ସି ପାରଲାଖେମୁଣ୍ଡି ଯିବା ରାସ୍ତା ଏ ବସ୍ରେ ଚଢ଼ାଇଦେଲି ଭାଇନା ନାଇଁ ମୋ ସେମ୍ ଦୁଇଟା ବସ୍ ବସିଥିଲା ବା ନା ସେ ପାଇଁ ଏଇଠି ଚଢ଼ି ଦେଲି ତ ଜାଣିପାରୁନି ଓଡ଼ିଶା ଜିଲ୍ଲା ଦ୍ୱାରା ଟିକା ବ୍ୟସ୍ତ ତା'ର ଥିଲି ତ ହବାନା ମୋର ପଇସା ଟିକେ ରିଟର୍ଣ୍ କରିଦବାନାଇ ମୁଇଁ ଅଲଗା ବସ୍ରେ ଉଠି ଯିବି ହଁ କ'ଣ ନା ରିସିଭ ହଁ ରିସିଭ ନା ଆ ଟିକେଟ୍ କାଟିିଛନ୍ତି ପରା ଟିକେଟ୍ କଟିଲାରୁ ତ ଜାଣିଲିି ମୁଁ ଅଲଗା ବସ୍ରେ ଉଠଲି ବୋଲି କରି ଭାଇନ ଜାଣି ଜାଣି ଛାଡ଼ି ଦେଲା ଯାଉଥିଲି ଭଇନା ଟିକେ କାର୍ଯ୍ୟ ବ୍ୟସ୍ତତା ଥିଲି ତ ମୁଁ କେମିତି ଓଲଟା ସିଧା କହୁଛ ଭଇନା ସବୁତକ ତ ଖରାପ ଦେବା ନା ମୋର ପଇସା ଟିକେ ରିଟର୍ଣ କରିଦିଅ ମୁଁ ଏଇଠି ବୁଲାଇବି କି ତୁମର୍ ଲାଗି ଯିବି ତୁମରଲ ବସ୍ ଷ୍ଟା ବସ୍ଷ୍ଟାଣ୍ଡରେ ପରା ରଖୁଛି ପରା ସେଠି ଗାଡ଼ି କୁ ପାରଲାଖେମୁଣ୍ଡି ଯିବ ପରା ଏ ବସ୍ ଏବେ ପେମେଣ୍ଟ ମୋତେ ଦେଇଦିଅରାଣା ତିିନିଶହ ତେର ତବ ମାନ ହଉ ମୁଁ ଏତେ ଦୁର୍ ଯାଉଛି ମୁଇଁ ମୋର କଥା ନାଇଁ ହଁ ହେଲେ ଗୋଟେ କଣ୍ଟାକ୍ଟଟି କରଦବ ଭାଇନା ମୁଇଁ କହିଲି ପରା ହଉ ଠିକ୍ ଅଛି